ମୁଁ ଭ୍ରମଣ କରିବାକୁ ଭଲ ପାଏ କିନ୍ତୁ ବାରମ୍ବାର ଯାତ୍ରା କରିବାକୁ ଭଲ ପାଏନି କିନ୍ତୁ ବର୍ଷକୁ ଦୁଇଥର ମୁଁ ମୋ ପରିବାର ସହ ପୁରୀ ବୁଲିଆସିଲେ ମୋ ମନ ଶାନ୍ତି ଲାଗେ ଓ ପରିବାରରେ ପିଲାଙ୍କୁ ମଧ୍ୟ ଭଲ ଲାଗେ କି କୌଣସି ପିଲାଙ୍କୁ ନେଇକି ପାର୍କ ମଧ୍ୟ ଯାଏ ପିଲାଙ୍କର ପିଲାଙ୍କର ଖୁସି ଦେଖିଲେ ମୋ ମନ ବହୁତ ମଧ୍ୟ ଖୁସି ହୋଇଯାଏ କିନ୍ତୁ ଆମେ ଯାଇ ବାହାରକୁ ଯାଉ ବୁଲା ବୁଲି କରି ଘରକୁ ଆସୁ ପିଲାମାନଙ୍କ ସାଥିରେ ରହିଲେ କିଛି ଟାଇମ୍ ତାଙ୍କ ସାଥିରେ ବିତେଇଲେ ତାଙ୍କୁ ମଧ୍ୟ କିଛି ଭଲ ଲାଗେ ଆମକୁ ମଧ୍ୟ କିଛି ଭଲ ଲାଗେ ପୁରୀ ବେଳାଭୂମିରେ ଆମେ ବହୁତ ଖୁସିରେ ଅନୁଭବ କରୁ ଆମେ ବୁଲା ବୁଲି କରି ଘରକୁ ଫେରୁ